ଆମେ ଯଦି ଆମର ଘରରେ କିଛି ପନିପରିବା କେଉଁ ଦିନ ଫୁଲ ଗଛ ଲଗାଇଦବା ତାଦେହରୁ ଆମେ ଘରେ ରକ୍ଷଣ ଯଦି କରିବା ତାହେଲେ ଆମେ ନାଚୁରାଲ ଚେସ ପାଇବା ଯେମିତିକି ଯଦି ଆମେ ଗୁଡ଼େ ଗଛ ଯଦି ଲଗାଇବା ଏକ୍ଜାମ୍ପୁଲ ଆମର ଯଦି କଲିଫ୍ଲାୱାର ଯେଉଁଟା କି କହନ୍ତି ଫୁଲ କୋବି ତାହା ଯଦି ଆମେ ଘରେ ଲଗାଇବା ଘରେ ଲଗାଇବା ଭଲ ପାଣି ଦେବା ବାଡ଼ ଦେବା ଖତ ଦେବା ତାହେଲେ ଯାଇଁକି ଗଛ ମାନେ ନାଚୁରାଲ ର ଫଳ ଆମେ ପାଇବା ଆଉ ସେଇଟା ନାଚୁରାଲ ଫଳ ଖାଇଲେ ସୁଦ୍ଧା ଆମର ଦେହ ସୁସ୍ଥ ରହିବ ତାହା ଆମେ ଖାଇବା ଦ୍ୱାରା ଆମର ପ୍ରୋଟିନ ଶକ୍ତି ବି ବଢ଼ିବ ଯଦିଓ ଆମେ ସେହି ପନିପରିବାକୁ ସେହି ଗଛକୁ ସେହି ବିଜକୁ ଆମେ ଯଦି କିଛି କେମିକାଲ ଯେଉଁଟା ରାସାୟନିକ ଜିନିଷ ଯଦି ୟୁଜ କରିବା ତାହେଲେ ତାହାଠୁ ଶୀଘ୍ର ଗ୍ରୋ ହେବ ଯାହାକି ଶୀଘ୍ର ବଢ଼ିଯିବ ବଟ୍ ତାହା ଆମର ସ୍ୱାସ୍ଥ୍ୟ ପାଇଁ ଭଲ ହେଇନପାରେ ତାହା କେମିକାଲ ଦ୍ୱାରା ବନା ହେଇ ଥାଉଛି ନା ତ ସେୟା ଖାଇଲେ ଆମ ସ୍ୱାସ୍ଥ୍ୟରେ କିଛି ଟା ଡିଜିଜ ହେଇପାରେ ରୋଗ ହେଇପାରିବେ ତା ଦ୍ୱାରା କିଛି ଟା କିଛି ନା ଗୋଟେ ରୋଗ ହେଇଥାଏ ଯାହା ଦ୍ଵାରା ମେଡ଼ିକାଲ ଗଲେ ଆମକୁ ଡକ୍ଟର ପଚାରନ୍ତି ତମେ କ'ଣ କେମିକାଲ ଚିଯ ୟୁଜ କରିଥିଲ କି ସୋ ଆମର କାମ ହେଲା ଆମେ ଯଦି ଗୋଟେ ବଗିଚାରେ ଯଦି ଫୁଲ ବ ଗଛ ଆଇଦର ପନିପରିବା ବି ଲଗାଇଛୁ ତାହେଲେ ଆମେ ନିଜ ଘରେ ଯାହା ଉପଚାର ଅଛି ଯେମିତିକି ଘରେ ଆମେ ଗୋବର ପାଣି ଦେଇ ଆମେ ଗୋଟେ ଗଛକୁ ଠିକ୍ କରିପାରିବା ତାହା ସହିତ ଆମେ କିଛି ଅଣ୍ଡା ଚୋପା କି କିଛି ଚୋପା ଯାକ ସବୁ ଦେଇକରି ଗଛକୁ ଆମେ ଗ୍ରୋ କରିଦବା ଆଉ ଯଦି ଆମେ କେମିକାଲ ୟୁଜ କରିବା ସେଥିରେ ଆମର ହେଲଥ ୱେଷ୍ଟ ହଉଛି ଯେଉଁଟାକି କେମିକାଲ ଦ୍ୱାରା ଆମ ହେଲଥ ଖରାପ ହଉଛି ସୋ ଆମେ ଯେତେ ପାରୁଛୁ ସେତେ ଘରେ ଉପଚାର ଦେବାଟା ବେଟର ହବ